ଆମେ ସାଧାରଣତଃ ଆମ ଅଞ୍ଚଳରେ ଯେତେବେଳେ କୌଣସି ଜିନିଷକୁ ମାର୍କେଟିଂ କରିବା ତାହେଲେ ଆମେ ସାଧାରଣତଃ ବିଜ୍ଞାପନ ମାଧ୍ୟମରେ ହେଉ କିମ୍ବା ସୋସିଆଲ ମିଡ଼ିଆ କିମ୍ବା ଟିଭି ବିଜ୍ଞାପନ ମାଧ୍ୟମରେ ସବୁ ଜିନିଷକୁ ମାର୍କେଟିଂ କରିପାରିବା ଯାହାଦ୍ୱାରା ଲୋକମାନେ ଅତି ସହଜରେ ସବୁ ଜିନିଷର ତଥ୍ୟ ଜାଣି ପାରିବେ ଓ ଜିନିଷ କିଣିବା ବିକିବା ର ସବୁ ତଥ୍ୟ ପାଇ ପାରିବେ ଆଉ ଏହାଦ୍ୱାରା ପେପର ଖବର କାଗଜ ମାଧ୍ୟମରେ ମଧ୍ୟ ଆମେ ବିଜ୍ଞାପନ ଦେଇ ଲୋକଙ୍କ ପାଖରେ ଖବର ପହଞ୍ଚାଇ ପାରିବା ଯେ ଏହିସବୁ ମାଧ୍ୟମକୁ ଆଦୃତ କରି ଆମେ ଯଦି ମାର୍କେଟିଂ କରିବା ତାହେଲେ ଲୋକମାନେ ସବୁ ଜିନିଷର ତଥ୍ୟ ଠିକ୍ସେ ପାଇ ପାରିବେ